ଆଜିକାଲି ବହୁତ ପରିବେଶ ପ୍ରଦୂଷଣ ହେଉଛି ଆଗକାଳରେ କିନ୍ତୁ ଏସବୁ ନଥିଲା କାହିଁକି ନା ଆଗ କାଳରେ ଯେଉଁ ଗାଡ଼ିଆ ପୋଖରୀ ହେଉ କିମ୍ବା ଗୋଟେ ଛୋଟ ଟାପଟେ ଗାଈର ଖୁରରେ ମଧ୍ୟ ଯେଉଁ ଟାପଟେ ହେଇଥିବ ସେହି ଟାପରେ ମଧ୍ୟ ପାଣି ଯଦି ରହିଯାଇଥିବ ସେଥିରେ ବି ମାଛ ଥିବ କିନ୍ତୁ ଏବେ ସେ ସବୁ ଜିନିଷ ହେଇପାରୁନାହିଁ କାହଁକି ନା ପରିବେଶ ଯେହେତୁ ପ୍ରଦୂଷଣ ହେଉଛି ମାଛମାନେ ବାହାରେ କ'ଣ ଏମିତି କି ପୋଖରୀ ମଧ୍ୟରେ ମଧ୍ୟ ମାଛମାନେ ମରିଯାଉଛନ୍ତି କାହିଁକି ନା ପୋଖରୀରେ ସବୁ ଗାଈ ଗୋରୁ ନେଇକି ଗାଧଉଛନ୍ତି ପ୍ଲାଷ୍ଟିକ ପକାଉଛନ୍ତି ରସାୟନିକ ସବୁ ସାର ମଧ୍ୟ ପକାଉଛନ୍ତି ମାଛ ପଲଥିନି ମାଛମାନଙ୍କ ପାଇଁ କା ପକାଉଛନ୍ତି ଯେଉଁ ଖାଇବା ସେଥିରେ ମଧ୍ୟ ସବୁ ପିଡ଼ିଆ ଫିଡ଼ିଆ ସବୁ ଏସବୁ ଜିନିଷ ପଡ଼ିକି ରହୁଛି ଯାହା ଫଳରେ ମାଛ ମାନେ ମଧ୍ୟ ପୋଖରୀ ବଡ଼ବଡ଼ ପୋଖରୀ ରହି ମଧ୍ୟ ମରୁଛନ୍ତି ତେଣୁ କରି ଛୋଟ ଛୋଟ ଗାତମାନଙ୍କରେ ରହିବେ କିପରି ତେଣୁ କରି ମୋ କହିବା କଥା ହେଉଛି କି ଆମେ ଏବେ ଏବେର ପରିବେଶରେ ପରିବେଶକୁ ସୁସ୍ଥ ଶାନ୍ତ ରଖିବା ଉଚିତ କାହିଁକି ନା ପରିବେଶ ପ୍ରଦୂଷଣ ହେଲେ ହିଁ ଆମେ ନିଜେ ପ୍ର ପ୍ରଦୂଷଣ ହେଲା ପରେ ଆମେ ନିଜେ ମଧ୍ୟ ଅସୁର ଅସୁରକ୍ଷିତ ରହୁଛେ ତେଣୁ କରି ମାଛମାନେ କେମିତି ସୁରକ୍ଷିତ ରହିବେ ତେଣୁକରି ପରିବେଶ ସ ପ୍ରଦୁ ମାନେ ପରିବେଶ ଭଲ ରହିଲେ ହିଁ ସବୁ ମ ଭଲ ରହିବ ଜଳ ଯଦି ପ୍ରଦୂଷଣ ରହୁଛି ତା'ହେଲେ ପାଣ ମାଛମାନେ ବି ପ୍ରଦୂଷଣରେ ସାକୁ ମ ମରି ମରିଯାଉଛନ୍ତି ତେଣୁକରି ଆଗକାଳ ଅପେକ୍ଷା ଏବେ ଯେଉଁ ପରିବେଶ ପ୍ରଦୂଷଣ ରହୁଛି ତେଣୁ କରି ମାଛମାନେ ଭଲ ପରିବେଶରେ ଭଲ ପରିବେଶ ପାଉନାହାଁନ୍ତି ସେମାନେ ମରିଯାଉଛନ୍ତି ଆମେ ପରିବେଶ ସୁସ୍ଥ ଭଲ ରଖିଲେ ପ୍ରଦୂଷଣ ନକଲେ ମାଛମାନେ ମଧ୍ୟ ସୁସ୍ଥ ରହିବେ